ପ୍ରାଚୀନ କାଳରେ ଜଣେ ରାଜା ଥିଲେ ସମସ୍ତେ ଜାଣିଥିବେ ଲାଙ୍ଗୁଳା ନରସିଂହ ଦେବ ଯିଏକି ଶ୍ରୀ ଜଗନ୍ନାଥ ମନ୍ଦିରର ଉଦ୍ଘାଟକ କରିଥିଲେ ତାଙ୍କୁ ଦିନେ ଶ୍ରୀ ନୀଳମାଧବଙ୍କର ସ୍ୱପ୍ନ ଆସିଲା ହେ ଯଜାତି କେଶରି ରାଜା ନୀଳ ରାଜା ଲାଙ୍ଗୁଳା ନରସିଂହ ମୁଁ ନୀଳମାଧବ କହୁଛି ମୁଁ ମୋତେ ତୁମେ ପ୍ରତିଷ୍ଠା ଦିଅ ବୋଲି ହେଲେ ରାଜା ଜାଣିବେ କେମିତି ନୀଳମାଧବ ରହୁଛନ୍ତି ବସବାସ ରହୁ କରୁଛନ୍ତି କୋଉଠି ସେଇଥିପାଇଁ ସେ ତାଙ୍କ ମନ୍ତ୍ରୀକୁ ପଠେଇଲେ ନୀଳମାଧବଙ୍କ ଖୋଜ ପାଇଁ ହେଲେ ତାଙ୍କ ମନ୍ତ୍ରୀ ସୈନ୍ୟସମ୍ବନ୍ଧକୁ ଧରିକି ଚାଲିଲେ ନୀଳମାଧବଙ୍କ ଖୋଜ କରିବାକୁ ହେଲେ ମନ୍ତ୍ରୀ ଖୋଜୁ ଖୋଜୁ ଯାଇ ପହଞ୍ଚିଲେ ଗୋଟିଏ ଶବର ଜାଗାରେ ହେଲେ ନୀଳମାଧବଙ୍କୁ ଆକ୍ଚୁଆଲି ଶବର ରାଜା ପୂଜା କରୁଥିଲେ ହେଲେ ମନ୍ତ୍ରୀ ନୀଳ ଶବରଙ୍କ କନ୍ୟାକୁ ବିବାହ କରିକି ନୀଳମାଧବଙ୍କ ଖୋଜ ବାହାର କଲେ ହେଲେ ନୀଳମାଧବଙ୍କ ଖୋଜ ବାହାର କରିବା ପରେ ସେ ଆସି ରାଜାଙ୍କୁ କହିଲେ ରାଜା ପ୍ରଭୁ ନୀଳମାଧବଙ୍କର ଖୋଜ ହେଇସାରିଛି ସେ ଶବର ରାଜାଙ୍କ ଶବର ରାଜା ତାଙ୍କୁ ପୂଜା କରୁଛନ୍ତି ଜାଣିବା ପରେ ରାଜା ଲାଙ୍ଗୁଳା ନରସିଂହ ଦେବ ବାହାରି ପଡ଼ିଲେ ପ୍ରଭୁଙ୍କୁ ଖୋଜିବା ପାଇଁ ସେ ଯାଇ ଯାଇ ନୀଳମାଧବଙ୍କୁ ଖୋଜି ନୀଳମାଧବଙ୍କୁ ଖ ଙ୍କ ଗୁମ୍ଫାରେ ପହଞ୍ଚିବା ପୂର୍ବରୁ ନୀଳମାଧବ ସେଠୁ ଉଭାନ ହୋଇଯାଇଥିଲେ ହେଲେ ରାଜାଙ୍କ ମୁଣ୍ଡରେ ଆଉ କିଛି କାମ ଦେଲାନି ସେ କରିବେ କ'ଣ ଶେଷରେ ଯାଇ ତପସ୍ୟା କଲେ ହେ ନୀଳମାଧବ ତୁମେ କେଉଁଠି ଅଛି ଶେଷରେ ନୀଳମାଧବ ପାଇଲେ ସମୁଦ୍ରରେ ଭାସି ଆସୁଥିବା ଗୋଟିଏ କାଠଗଣ୍ଡିରେ ସେଇ କାଠଗଣ୍ଡିକୁ ବିଶ ବିଶ୍ୱା

ବିଶ୍ୱ ସେ ଯେ କହିଲେ କି ହେଲେ ମୋତେ ଏକୁଟିଆ ଦରକାର ଏଇ ଘରେ ହେଲେ ଶେଷରେ ଏକୁଟିଆ ଲାଙ୍ଗୁଳା ନରସିଂହ ଦେବ ତାଙ୍କୁ ଗୋଟିଏ ଘରେ ଏକୁଟିଆ ମୂର୍ତ୍ତି ବନେଇବା ପାଇଁ ଛାଡ଼ିଦେଲେ ତାହେଲେ ଶେଷରେ ଯେଉଁ ତାରିଖ ଦେଇଥିଲେ ସେ ତାରିଖ ପୂର୍ବରୁ ଲାଙ୍ଗଳା ନୟସି ଭିତରେ କବାଡ଼ ଖୋଲିଦେଲେ କବାଡ଼ ଖୋଲିବା ଭିତରୁ ପରେ ବାହାରିଲା ତିନି ଠାକୁରଙ୍କ ମୂର୍ତ୍ତି ଜଗନ୍ନାଥ ସୁଭଦ୍ରା ବଳଭଦ୍ର ଏବଂ ସୁଦର୍ଶନଙ୍କର ଯାହାକି ଏବେ ଆଜିକା ଯୁଗରେ ଶ୍ରୀ ଶ୍ରୀ ପୁରୀରେ ଜଗନ୍ନାଥଙ୍କର କଥା ହେଉଛି ସେହିପରି ଆଉ ଜଣେ ରାଜା ଥିଲେ କବି ସୁର୍ଯ୍ୟ ବଳଦେବ ରଥ ଥାଉ